ଭାରତ ଦେଶ ହଉଛି ଆମର କଳା ସଂସ୍କୃତିର ଦେଶ ଏଠି ସବୁ ଜାତି ଧର୍ମର ଲୋକମାନେ ଏକାଠି ରହିଥାନ୍ତି ଆମ ଦେଶର ସବୁ ରାଜ୍ୟରେ ବିଭିନ୍ନ କଳା ସଂସ୍କୃତି ଓ ଐତିହାସିକ ରହିଛି ଯେମିତି ମନ୍ଦିର ଐତିହାସିକ ଜାଗା ଆଉ ଅନେକ ଜିନିଷ ସବୁ ରହିଛି ସେସବୁ ଜାଣିବାକୁ ହେଲେ କି ସେସବୁ ଦେଖିବାକୁ ହେଲେ ସେଥିପାଇଁ ଭାରତର ସବୁ ରାଜ୍ୟକୁ ନିହାତି ଯିବାକୁ ପଡ଼ିବ